ମୋ ସାଙ୍ଗର ନାଁ ନିଲମ ଆଉ ତାଙ୍କର ଜନ୍ମଦିନରେ ମୁଁ ଗୋଟେ ତାଙ୍କ ପାଇଁ ଗୋଟେ କବିତା ଲେଖିଥିଲି ଆଉ ସେ କବିତାରେ କବିତା ଲେଖିଥିଲି ସେ କବିତା ଶୁଣି ବହୁତ ଖୁସି ହେଇଥିଲେ କାହିଁକିନା ତାଙ୍କର ପିଲାଟି ଦିନର ଆମେ କେମିତି ଖେଳିଥିଲୁ କେମିତି ବୁଲିଥିଲୁ କିମ୍ବା ତାଙ୍କର ଜନ୍ମ ରହି ପର୍ଯ୍ୟନ୍ତ ଏମିତି କିଛି କିଛି ମାନେ ମୁଖ୍ୟ ଜିନିଷ ଯାକ ସେ କବିତାରେ ବର୍ଣ୍ଣନା କରା ହେଇଥିଲା ଆଉ ତାହା ସେ ପଢ଼ିଲେ ବହୁତ ଖୁସି ହେଲେ କାହିଁକିନା ତାଙ୍କର ପୁରୁଣା ସ୍ମୃତି ଗୁଡ଼ାକ ସେ ମନେ ପକାଇ ବହୁତ ଖୁସି ହେଲେ ଆଉ ଏମିତି ଆଉ ମୁଁ ସାଙ୍ଗ ବିଷୟରେ କବିତା ଲେଖିଥିଲି